ହ୍ୟାଲୋ ସାର୍ ନମସ୍କାର ଆଜ୍ଞା ମୁଁ ରାହାନ୍ଦେୟାରୁ କହୁଥିଲି ମୁଁ ଆପଣଙ୍କ ପାଖରେ ଆଗରୁ ଟ୍ରିଟ୍ମେଣ୍ଟ୍ ହେଇଥିଲି ମେଡ଼ିସିନ୍ ବି ଖାଉଥିଲି ଆଉ ମୁଁ ଏବେ ଶୁଣିଲି ଆପଣଙ୍କ ପାଖରେ ଆଉ ଟିକିଏ ଯନ୍ତ୍ରପାତି ଆସିଛି ମେଡ଼ିକାଲ୍କୁ ସେଇ ବିଷୟରେ ଟିକିଏ ଜାଣିବାକୁ ଚାହୁଁଥିଲି କ'ଣ କ'ଣ ଆମର ସୁବିଧା ହେଇପାରିବ ଆମେ କୋଉ କୋଉ ଟେଷ୍ଟ୍ କରିପାରିବୁ ସେଇ ବିଷୟରେ ଟିକେ ଜଣେଇବେ କି ଆଜ୍ଞା ହୁଁ ଆଜ୍ଞା ଆଜ୍ଞା

ଆଚ୍ଛା ଆଚ୍ଛା ନା ସାର୍ ମୁଁ ଏଇଟା ଜାଣିନଥିଲି ଆଚ୍ଛା ସାର୍ ରକ୍ତ ପରୀକ୍ଷା କରିହେବ

ସାର୍ ରକ୍ତ ପରୀକ୍ଷା କରିହେବ ସାର୍ ସାର୍ ଆଜ୍ଞା ସାର୍ କହିପାରିବେ ସାର୍ ଟାଇମ୍ ଟା କେତେବେଳେ କୋଉ ଟାଇମ୍ରେ ଆମେ ଗଲେ କାରଣ ବହୁ ସମୟରେ ଆମେ ରକ୍ତ ପରୀକ୍ଷା ପୂର୍ବରୁ ନ ଖାଇକି ଯିବୁନା ତେଣୁକରି ସେ ଟାଇମ୍ ଟା ଟିକିଏ କହିଲେ ଆମେ ଟିକେ ଭଲ ହୁଅନ୍ତା ସାର୍ ଆଁ ହୁଁ ସାର୍ ଆଜ୍ଞା ଆଜ୍ଞା ତାହେଲେ ଆଜ୍ଞା ଆମ ଅଞ୍ଚଳରେ ଟିକିଏ ବହୁତ ଲୋକ ଅଛନ୍ତି ଏବେ କ'ଣ କି ସିଜିନ୍ଟା ଚେଞ୍ଜ୍ ହେଉଛି ଋତୁ ପରିବର୍ତ୍ତନ ହେଉଛି ତେଣୁ ଜ୍ୱରଫର ଟିକିଏ ହେଉଛି ତେଣୁ ସମସ୍ତଙ୍କୁ ସେମାନଙ୍କୁ କହିବି ଯିବାପାଇଁ

ଆଜ୍ଞା ସାର୍ ଆଉ ସାର୍ କ'ଣ ସୁବିଧା ଅଛି କି ସାର୍ ସାର୍ ଆଜ୍ଞା ତ ମୁଁ ସାର୍ କାଲି ଯାଇକି ସକାଳ ଆଠଟା ବେଳେ ପହଁଞ୍ଚିବି ଆଉ ଠିକ୍ ସାର୍ ଓକେ ଧନ୍ୟବାଦ ସାର୍